ହ୍ୟାଲୋ ପୁଅ କେଉଁଠି ଅଛ ଆଉ ଘରକୁ କୁଣିଆ ଆସିଛନ୍ତି ମାମୁଁ ମାଇଁ ଆଉ ଅଜା ଆଈ ମଉସା ମାଉସୀ ମାମୁଁ ପୁଅ ଝିଅ ସବୁ ଆସିଛନ୍ତି ଆଉ ତୋ ମାମୁଁ ହରିକା ତ ଭଲପାଆନ୍ତି ଯେଉଁ ଛେନାପୋଡ଼ ଭଲ ଦୋକାନ ଦେଖିକି ଟିକିଏ ଭଲ ଛେନାପୋଡ଼ ଟିକିଏ ଆଣିବୁ ଆଉ ଦଶ ଜଣ ଦଶ ଜଣ ଆସିଛନ୍ତି ଆଉ ହଁ ହଁ ହଁ ଶୀଘ୍ର ଆସିଲେ ସେମାନେ ସେମାନଙ୍କୁ ଖାଇବାକୁ ଦିଆହେବ ଭଲ ଛେନାପୋଡ଼ ଦେଖିକି ଆଣିବୁ ଭଲ ଦୋକାନରୁ ହଁ ଦେଢ଼ କେ ଜି ଆଣ କ'ଣ ହେଉଛି ଦେଢ଼ କେ ଜି ହେଉ ସମସ୍ତେ ଭଲକି ଟିକିଏ ଟିକିଏ ଖାଇଦେବା ଆଉ ଶୀଘ୍ର ଧରିକି ଆସିବ ସେ ପୁଣି ପଳେଇବେ ଚାରିଟା ବେଳକୁ ପଳେଇବେ ଆଉ ଆଉ ମାମୁଁ ଅପେକ୍ଷା କରିଛନ୍ତି ଆସିଲେ ଦେଖିକି ତା'ପରେ ସବୁ ଯିବେ ଆଉ ହଁ ଧୀରେ ଧୀରେ ସାବଧାନରେ ଗାଡ଼ି ଚଲେଇକି ଆସିବ ଧୀରେ ଧୀରେ ଗାଡ଼ି ଦେଖି ଚାହିଁକି ରାସ୍ତାରେ ଆସିବ ଧୀରେ ଧୀରେ ଗାଡ଼ି ଚଲେଇକି ଆଉ ଅଜା ଆଈ ଆସିଛନ୍ତି ମାମୁଁ ମାଇଁ ମଉସା ମାଉସୀ ଆଉ ମାମୁଁଙ୍କ ବଡ଼ ଝିଅ ପୁଅ ସାନ ମାଇଁ ମାମୁଁଙ୍କ ପୁଅ ବି ଆସିଛନ୍ତି ଆସିବା ସେମାନେ ଅପେକ୍ଷା କରିଛନ୍ତି ତୁମକୁ ଦେଖିକି ଯିବେ ଆଉ ହଉ ହଉ ରହୁଛି ତା'ହେଲେ ହାଁ ହଉ ଶୀଘ୍ର ଆସ